ବଗିଚାରେ କାମ ପାଇଁ ବା ବଗିଚାରେ କିଛି ଗଛ ଲଗାଇବା ପାଇଁ କିଛି ଉପକରଣ ଗୁଡ଼ିକ ଆବଶ୍ୟକ ହୋଇଥାଏ ସେଥିମଧ୍ୟରୁ କୋଦାଳ ଶାବଳ କୋଡ଼ି ଫାଉଣ୍ଡା ଖଣ୍ଡା କଇଁଚି କତୁରି କରଣି ଗମଲା ପାଣିଝରା ଇତ୍ୟାଦି ବ୍ୟବହାର ହୁଏ ସେଥିରେ କୋଦାଳ ଯାହାକି ଗଛ ଲଗାଇବା ପାଇଁ ଯେଉଁ ଗାତ କୋଦାଳରେ ଯେଉଁ ଗାତ ସବୁ ହୁଏ ପ୍ରାୟ କୋଦାଳ ଶାବଳ ଏଇ ଦୁଇଟିରେ ହିଁ ମାଟି କଢ଼ା ହେଇ ଗାତ ହୁଏ ତେଣୁ କୋଡ଼ି କୋଡ଼ିରେ ସେଇ ମାଟିକୁ ଆମେ ସେ କୋଡ଼ିରେ ହିଁ ପୂରାଇ ବା ଝୁଡ଼ିରେ ପୂରାଇ ଆମେ ଅଲଗା ଜାଗାରେ ଅଲଗା ଗଛମୂଳେ ବି ଆମେ ଦେଇଥାଉ ତା'ପରେ ଫାଉଣ୍ଡା ଫାଉଣ୍ଡାରେ ଆମେ ଯେମିତି କି ସମାନ କରିବା ଘାସ ସାଇଜ୍ କରିବା ବଗିଚାରେ କିଛି ପାଣି ମଡ଼ାଇବା ଏଇଥିରେ ଆବଶ୍ୟକ ହୁଏ ଏବଂ କଇଁଚି କଇଁଚିରେ ଗଛରପତ୍ରକୁ କାଟିବା ତାକୁ ସାଇଜ୍ କରିବା ଏହିସବୁ ଏଥିରେ ୟୁଜ୍ କରାଯାଏ କତୁରି କତୁରିରେ ବି ସେଇ ଗଛର ପତ୍ରକୁ କଟା କଟିରେ ସାଇଜ୍ କରାଯାଏ କରଣିରେ ଆମର ମାଟିକୁ ଖୋଳିବା ଯେମିତି କି ମାଟି ସାଇଜ୍ କରିବା ଏଇଥିରେ କରଣି ବ୍ୟବହାର କରାଯାଏ ଗମଲାରେ ଆମେ ପାଣି ଭରି ରଖିଥାଉ ଏ ଯାହାକି ଆମର ପାଣି ଝରା ସାହାଯ୍ୟରେ ଆମେ ତାକୁ ଗଛଗୁଡ଼ିକରେ ପାଣି ଦିଆଯାଏ ଏବଂ ଏଇଗୁଡ଼ାକ ହିଁ ବଗିଚା କାମରେ ଲାଗିଥାଏ